ହଁ ବହୁତ ଗୁଡ଼ିଏ ମୁଁ ବହି ପଢ଼େ ପୌରାଣିକ ବହି ବି ବହୁତ ମୁଁ ପଢ଼େ ତାହା ମଧ୍ୟରୁ ସ୍ତୁତି ଚିନ୍ତାମଣି ବହିଟି ସ୍ୱତନ୍ତ୍ର ନିଆରା ତା ଭିତରେ ଯେକୌଣସି ଭାବରେ ଲେଖା ହୋଇଛି ସେହିମଧ୍ୟରୁ ମୁଁ ବନ୍ଧୁ ସାଙ୍ଗରେ ବା ପରିବାର ସାଙ୍ଗରେ ବହୁତ ଗୁଡ଼ିଏ ମୁଁ ଆଲୋ ଆଲୋଚନା କରେ ଚ୍ୟାଲେଞ୍ଜ ବି କରେ ସାଧୁସନ୍ଥଙ୍କ ପାଖରେ ବି ମୁଁ ଚ୍ୟାଲେଞ୍ଜ କରେ ଆଉ ବ୍ରାହ୍ମଣମାନଙ୍କ ନାହକ ନାହକମାନଙ୍କ ପାଖରେ ବି ମୁଁ ଚ୍ୟାଲେଞ୍ଜ କରେ ସେ ବିଷୟ ଜାଣିବାକୁ ହେଲେ ସେ ସ୍ତୁତି ଚିନ୍ତାମଣି ବହିଟି ଭିତରେ ଲେଖା ହୋଇଛି ଆଉ ଅକ୍ଷରେ ଅକ୍ଷରେ ବି ସତ